ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକ ମଧ୍ୟରୁ ଫେସବୁକ ୟୁଟ୍ୟୁବ ଟ୍ୱିଟର ଇତ୍ୟାଦି ଏସବୁ ମନୋରଞ୍ଜନ ପାଇଁ ବ୍ୟବହାର କରାଯାଇଥାଏ ଏବଂ ଫୋନ ପେ ପେଟିଏମ୍ ଜି ପେ ଏୟାରଟେଲ୍ ପେ ଭଳି ଆପ୍ ଗୁଡ଼ିକ ଟଙ୍କା ପଇସା ପଠାଇବାର କାରବାରରେ ଲଗାଯାଇଥାଏ ଏହା ବ୍ୟତୀତ ହଟ୍ଷ୍ଟାର୍ ନେଟ୍ ପେ ଆମଜନ୍ ପ୍ରାଇମ୍ ଜି ସିନେମା ଭଳି ଆପ୍ ଗୁଡ଼ିକୁ ଚଳଚିତ୍ର ଏବଂ ଧାରାବାହିକ ଦେଖିବା ନିମନ୍ତେ କାର୍ଯ୍ୟରେ ଲଗାଯାଇଥାଏ ସ୍ମାର୍ଟ ଫୋନ ଦ୍ୱାରା ଆମେ ଦୂର ଦୁରାନ୍ତରରେ ଥିବା ବନ୍ଧୁ ପରିଜନଙ୍କ ସହିତ ଅତି ସହଜରେ ଦେଖି ପାରୁଛେ ସେମାନଙ୍କ ଭଳି ସହ ଜାଣି ପାରୁଛେ ଜରୁରୀ ସୂଚନା ବି ପଠାଇ ପାରୁଛେ ପିଲାମାନେ ଏହାର ଅତ୍ୟଧିକ ବ୍ୟବହାର କରିବା ଯୋଗୁଁ ସେମାନଙ୍କର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ଅଭ୍ୟସ୍ଥ ହୋଇଥିବାରୁ ନିଜ ଶରୀର ଓ ମାନସିକ ସ୍ଥରରେ ସେମାନେ କ୍ଷତି ଘଟାଇ ଥାନ୍ତି ଯାହାକି ଏକ ଦୁର୍ଭାଗ୍ୟ ଜନକ କଥା